ଆପଣ ନବଜିତ୍ ପାଇକ୍ କହୁଥିଲେ କି ଆପଣ ଆମ ସ୍କୁଲରେ ସେ ବୋଲେ ପାଇପ୍ ମରାମତି କରିଥିଲେ କି କେମିତି କରିକି ନା ଯାଇଛନ୍ତି ଆଉ ଥରେ ଲିକେଜ୍ ହେଉଛି ହଁ ପାଣି ଜମା ହେଉଛି ମାତ୍ର ବେଳେ ବେଳେ ପାଣି ଆସୁନାହିଁ ଶୌଚାଳୟରେ କରିଥିଲେ ଯେ ମାତ୍ର ଏବେ ତ ଲିକେଜ୍ ହେଉଛି ନାଁ ସେଇଟା ତ ଠିକ୍ କରିବାକୁ ପଡ଼ବ ଆମେ ଏବେ ପାଣି ଜମା ହେଉଛି ମାତ୍ର ସେ ଲିକେଜ୍ରୁ ପାଣି ମିସା ଆସୁନାହିଁ ସେ ଲେଟିନ୍ରେ ବେଳେବେଳେ ଆମର ସ୍ଟୁଡ଼େଣ୍ଟ୍ ମାନେ ସବୁ ଯାଉଛନ୍ତି ଶୌଚାଳୟରେ ବହୁତ ଅସୁବିଧା ହେଉଛି ବେଳେ ଦୁଇମାସ ଆଗରେ ଆସିଥିଲେ ଆପଣ ଏବେ ବହୁତ ଦିନ ତ ହେଇ ଗଲା ଏବେ ଲିକେଜ୍ ହେଉଛି କେଉଁଥିରୁ ଗୋଟେ ଜଣା ପଡ଼ୁନାହିଁ ଠିକ୍ ସେ ଦୁଇ ତିନି ସପ୍ତାହ ହେଇ ଯାଇଛି ବହୁତ ଦିନ୍ଠୁ ଆଗ ପ୍ରୋବ୍ଲେମ ଫେସ୍ କରୁଛୁ ମାତ୍ର କଲ୍ କରିପାର୍ଲି ନାହିଁ ଟିକେ କାମରେ ବ୍ୟସ୍ତ ଥିଲି ଏବେ ସେ ଲିକେଜ୍ଟା ଠିକ୍ କରିବେ କେତେ ପଇସା ଦରକାର ପଡ଼୍ବ କେତେ ପଇସା ଆଠଶହ ଟଙ୍କା ବୋଲେ ଆଗରୁ ତ ଆମେ ପାଞ୍ଚଶହରେ କରୁଥିଲୁ ଏବେ ଆଠଶହ କେମିତି ହଉ ଲିକେଜ୍ ହେଉଛି ଏବେ ଟିକେ ଠିକ୍ ସେ କରିକିନା ଦେବେ ବୋଲେ ସବୁ ବେଳେ ପ୍ରୋବ୍ଲେମ ଫେସ୍ କରିବାକୁ ପଡ଼ୁଛି ସ୍ଟୁଡ଼େଣ୍ଟ୍ ମାନଙ୍କୁ ଦୁଇ ମାସରେ ଏମିତି ଖରାପ ହେଉଥିଲେ ତ କେତେ ପ୍ରୋବ୍ଲେମ ହେବ ଠିକ୍ ସେ ଟିକେ ଭଲ ସେ କରନ୍ତୁ ହୁଁ ହଁ ଶୌଚାଳୟରେ ଯାଉଛନ୍ତି କେତେ ଅସୁବିଧା ହେଉଛି ତାଙ୍କୁ ଛୋଟ ଛୋଟ ପିଲାମାନେ କେତେ ଅସୁବିଧା ଫେସ୍ କରିବେ ଆଉ ହଁ ଟିକେ ଭଲ ସେ କରିବେ ଯେମିତିକି ଆଉ ଥରେ ଦୁଇ ମାସ ପରେ ଆଉ ଥରେ ଡାକ୍ବାକୁ ନ ପଡ଼େ ଟିକେ ବ୍ରାଣ୍ଡେଡ଼୍ ବାଲା ପାଇପ୍ ଆଣନ୍ତୁ ଯେତେ ପଇସା ଦରକାର ଦେବି କ'ଣ ହେଲା ହୁଁ ଏମିତି ଲଗେଇବେ ଯେମିତିକି ଆଉ ଗୋଟେ ବର୍ଷରୁ ବର୍ଷେ ଭିତରେ ନ ପଡ଼୍ବେ କେବେ ଆସିବେ ହେଲେ ଠିକ୍ କରିବା ପାଇଁ କେବେ ଆସିବେ ଆଉ ନାଇଁ ଟିକେ ଜଲ୍ଦି ଦରକାର ଜଲ୍ଦି ଦରକାର ଟିକେ ବହୁତ ପ୍ରୋବ୍ଲେମ ହେଉଛି କାଲି ଭିତରେ ଟ୍ରାଏ କରନ୍ତୁ ଆସିବାକୁ ଦୁଇଟା ହଉ ଟିକେ ଚେଷ୍ଟା କରନ୍ତୁ ଜଲ୍ଦି ଆସିବାକୁ ଆଉ ହଉ ଠିକ୍ ଅଛି ହଉ ଥ୍ୟାଙ୍କ୍ ୟୁ